ଖାଦ୍ୟ ରୋଷେଇ କରିବା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଗୋଟିଏ କାର୍ଯ୍ୟ ଯଦି ଖାଦ୍ୟ ରୋଷେଇ କରିବା ଭଲ ନ ହୋଇଥାଏ କିଏ ବି ପେଟ ଭରି ଖାଇ ପାରନ୍ତି ନାହିଁ ଯଦି ଆମେ ଭଲ କରି ରାନ୍ଧିଥା ରାନ୍ଧିପାରିବା ତାହେଲେ ହିଁ ସମସ୍ତେ ଭଲ ଭାବରେ ଖାଆନ୍ତି ପେଟ ଭରିକି ଖାଇଥାନ୍ତି ମୋ ପାଇଁ ତ ଭେଜ୍ ଜିନିଷଟା ରାନ୍ଧିବା ସହଜ କିନ୍ତୁ ନନ୍ ଭେଜ୍ ରାନ୍ଧିବାଟା ବହୁତ କଷ୍ଟକର ଭେଜ୍ରେ ଏତେ କଷ୍ଟ ହୋଇନଥାଏ ଖାଲି ସିଝାଇକି ଡାଲି ମସଲା ମସଲା କଞ୍ଚାଲଙ୍କା ଏସବୁ ଦେଇକି ଢାଙ୍କି ଦେେଲେ ଭେଜ୍ ହୋଇଯାଏ କିନ୍ତୁ ନନଭେଜ୍ ସେମିତି ନୁହଁ ନନଭେଜ୍ରେ ବହୁତ କଷ୍ଟ କରିବାକୁ ପଡ଼େ ତେଣୁ ମୋ ପାଇଁ ଭେଜ୍ ହେଉଛିି ସହଜରେ ସହଜ ଖାଇବା ଖାଦ୍ୟ ନନଭେଜ୍ଟା ବହୁତ କଷ୍ଟକର ଯାହାକି ରାନ୍ଧିବାକୁ ବି କଷ୍ଟ ଓ ଖାଇବା ପାଇଁ ବି ସେଇଟା ଭଲ ନୁହଁ ଆମ ପାଇଁ ସବୁବେଲେ ଭେଜ୍ ଖାଇବା ହିଁ ଭଲ